ନମସ୍କାର ସମସ୍ତ ଡ୍ରାଇଭର୍ ଭାଇ ସୃଦୟ ବ୍ୟକ୍ତି ବିଶେଷ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ମୁଁ ଏଥିପାଇଁ ବହୁତ ଖୁସିର ସହିତ ଧନ୍ୟବାଦ ଜଣଉଛି କି ଆପଣ ପଚାରିଥିବା ପ୍ରଶ୍ନରେ ଡ୍ରାଇଭର୍ ଭାଇ ଆମର ଯିଏ ବିଳମ୍ବିତ ରାତିରେ ଆମକୁ ନିରାପଦରେ ଛାଡ଼ିଥାନ୍ତି ଆମେ ହଉଛେ ଏ ମନୁଷ୍ୟ ବର୍ତ୍ତମାନର ଯୁଗରେ ଆମେ ଝିଅପିଲାଙ୍କୁ ନେଇକି କଥା କହିବା ସେମାନେ ପ୍ରତିଟି ସ୍ଥାନରେ ସୁରକ୍ଷିତ ମନେ ହୁଅନ୍ତିନି ରାତି ହେଉ ଅବା ଦିନ ହେଉ ରାତି କଥା ତ ନ କହିଲେ ଭଲ କାରଣ ବର୍ତ୍ତମାନ ଯୁଗ ଯେତେ ଉନ୍ନତି କରୁଛି ସେତେ ତଳକୁ ତଳକୁ ମଧ୍ୟ ଖସୁଛି ସେମିତି ମୁଁ କହିବି ଆଜି ସେଇ କ୍ୟାବ୍ ଡ୍ରାଇଭର୍ ଅଟୋ ଡ୍ରାଇଭର୍ମାନଙ୍କ ବିଷୟରେ ଯୋଉମାନଙ୍କ ହୃଦୟ ଅତ୍ୟନ୍ତ ନିରାପଦ ବା ଉଦାର ମନା ସେମାନେ ସେମାନେ ଆମକୁ ନେଇଥାନ୍ତି ନବା ଆଣିବା କରିଥାନ୍ତି ଦିନରେ ହେଉ ଅବା ରାତିରେ ହେଉ କିଛି ଡ୍ରାଇଭର୍ ଥାନ୍ତି ଆମକୁ ଘରେ ଆଣିକି ଭଲରେ ଭଲରେ ପହଞ୍ଚେଇ ଦିଅନ୍ତି ଆଉ କିଛି ଡ୍ରାଇଭର୍ ଥାଆନ୍ତି ସେମାନେ ମଧ୍ୟ କିଛି ଭୁଲ୍ଭାଲ୍ କାମ କରିଥାନ୍ତି ତ ସେଇମାନଙ୍କୁ ମୁଁ ଧନ୍ୟବାଦ ଦେବି ମୁଁ ଅନ୍ତରର ସହିତ ଧନ୍ୟବାଦ ଦେବି କି ସେମାନେ ଏକ ଉଦାର ମନା ହୃଦୟ ହୋଇଥିବାରୁ ସେମାନେ ଆମକୁ ରାତିରେ ନିରାପଦର ସହିତ ସେମାନେ ଆମକୁ ଯେଉଁ ସ୍ଥାନରୁ ଯେଉଁ ସ୍ଥାନକୁ ନେବାକୁ ହୋଇଥାଏ ସେମାନେ ଆମକୁ ନେଇ ପହଞ୍ଚେଇଥାନ୍ତି ଏବଂ ଆମକୁ ଘର ଭିତରେ ବା ଘରେ ମଧ୍ୟ ଛାଡ଼ିକି ଯାଇଥାନ୍ତି ନିରାପଦ ସହିତ କାରଣ ରାତିରେ ଝିଅମାନେ ବିଲକୁଲ୍ ସୁରକ୍ଷିତ ନୁହନ୍ତି ଏଇଟା ମୁଁ ମୋ ନିଜ ପକ୍ଷରୁ ମଧ୍ୟ କହିବି ସେମାନେ ବିଲକୁଲ୍ ସୁରକ୍ଷିତ ନୁହନ୍ତି ତ ସେମାନଙ୍କୁ ବହୁତ ବହୁତ ଆନ୍ତରିକ ସହିତ ମୁଁ ସେମାନଙ୍କୁ ଧନ୍ୟବାଦ ଦେବି ଏବଂ ଶୁଭେଚ୍ଛା ଜ୍ଞାପନ କରିବି କାରଣ ସେମାନଙ୍କ ପାଇଁ ସେଇ ସହୃଦୟ ବ୍ୟକ୍ତିମାନଙ୍କ ପାଇଁ ଆମେ ଆଜି ଘରେ ପହଞ୍ଚି ପାରୁଚୁ କାହାର ଅଫିସ୍ କାମ ହୋଇଥାଇପାରେ କି କେୋଉଠାକୁ କୌଣସି କାମରେ ଯାଇଥାଇପାରେ ସେମାନେ ଆମକୁ ବିଳମ୍ବିତ ରାତିରେ ହେଲେ ମଧ୍ୟ ସେମାନଙ୍କୁ ନିରାପତରେ ଛାଡ଼ି ଦେଇଥାନ୍ତି ଧନ୍ୟବାଦ